ମୁଁ ଆମ ଘରେ କୁକୁର ମୋତେ ରଖିବାକୁ ବହୁତ ଭଲଲାଗେ କୁକୁରମାନଙ୍କ ପ୍ରଜନନ ଟାଇମ୍ଟା ହେଉଛି ସବୁଠାରୁ ଶୀତ ଶୀତଦିନ ଶୀତଦିନ ହିଁ ତାକୁ ପ୍ରଜନନ କରିବାକୁ ଭଲଲାଗେ କାହିଁକିନା ଶୀତଦିନେ ତାଙ୍କ ସିଜନ୍ ଟାଇମ୍ଟା ପ୍ରଜନନ କରିବା ଏଣୁ ଆମକୁ ଛୁଆମାନଙ୍କ ଯତ୍ନ କେମିତି ନେଇକି ଛୁଆମାନଙ୍କୁ ଗୋଟିଏ ଛୁଆମାନଙ୍କୁ ରଖିଲେ ମା' ତାଙ୍କୁ ଠିକ୍ଠାକ୍ ନିଜେ କ୍ଷୀର ଖାଇବାକୁ ଦେଇପାରିବ ଏମିତିକି ଶିଶୁମାନଙ୍କୁ ଶୀତ ବି ଲାଗୁଥିବ ବହୁତ ସେଥିପାଇଁ ତାଙ୍କୁ କୁଟା ପକେଇକି ଗୋଟେ ଛୋଟ ଘର କରି ତାକୁ ରଖିଲେ ଏମିତି ଉଷୁମ ବି ଲାଗିବ ତାଙ୍କୁ ଭଲ ବି ଲାଗିବ ଛୋଟ ଛୁଆ ଗୁଡ଼ା ଛୋଟ ଛୁଆଙ୍କ ପାଖକୁ ଗଲେ ତାଙ୍କ ମାଆ ବି କାମୁଡ଼ିବାକୁ ଗୋଡ଼ାଏ ସେଥିପାଇଁ ତାଙ୍କୁ କ୍ଷୀର ରୁଟି କିଛି ଶୁଷ୍କ ଜିନିଷ ଖାଇବାକୁ ଦିଆଯିବ ସେଇ ଚାଇମ୍ରେ ତା' ପାଖକୁ ଦେଖି ଚାହିଁ ଯିବାକୁ ପଡ଼ିବ ନ ହେଲେ ତାଙ୍କ ମାଆ କାମୁଡ଼ି ହିଂସ୍ର ରହିକି କାମୁଡ଼ିବାକୁ ଗୋଡ଼େଇବ କାହିଁକିନା ମାଆ ଭାବିବ ମୋ ଛୁଆକୁ ଏ ମାରିବାକୁ ଆସୁଛି ସେଥିପାଇଁ ମୁଁ କୁକୁର ଛୁଆଙ୍କୁ ବହୁତ ଦେଖିଲେ ଲାଗୁଛି ତାକୁ ଦେଖିଲେ ଛୋଟ ଛୁଆଙ୍କୁ ବି ଭଲଲାଗେ ଆଉ କୁକୁର ଛୁଆ ଭାରି ଭଲ